ମୋର ସବୁଠୁ ବଡ଼ ସଫଳତା ହେଉଛି କି ଯେ ମୁଁ ଟେନ୍ଥ କ୍ଲାସ୍ରେ ମାନେ ଯେତେବେଳେ ଆମର ଏକଜାମ୍ ହେଉଥିଲା କି ଏକଜାମ୍ ଟାଇମ୍ରେ କି ତା'ପୂର୍ବରୁ ମୁଁ ବହୁତ ପଢ଼ା ପଢ଼ି କରିଥିଲି ସନ୍ଧ୍ୟା ଛଅଟାରୁ ରାତି ନଅଟା ନଅଟାରେ ଖାଇ ସାରିଲା ପରେ ବି ଏଗାରଟା ବାରଟା ଏମିତି ହେଇଯାଏ ମାନେ ଦୁଇଘଣ୍ଟା ଶୋଇ ପଡ଼େ ଫେରେ ରାତି ଭୋର ଚାରିଟାରୁ ଉଠିକି ସକାଳ ଛଅଟା ପର୍ଯ୍ୟନ୍ତ ପଢ଼େ ପାଠ ପଢୁଥିଲି ପଢ଼ି ସାରିଲା ପରେ ତା'ପରେ ସ୍କୁଲକୁ ବି ଯାଉଥିଲି ସ୍କୁଲରେ ବି ବହୁତ ପଢ଼ା ପଢ଼ି କରୁଥିଲି ଖେଳ ଏତକ ସବୁ ଛାଡ଼ି ଦେଇଥିଲି ଓନ୍ଲି ପାଠପଢ଼ାରେ ଧ୍ୟାନ ଦେଉଥିଲି ଆଉ ଧ୍ୟାନ ଦେଲା ପରେ ତା'ପରେ ପରୀକ୍ଷାରେ ପରୀକ୍ଷା ହେଲା ପରୀକ୍ଷାରେ ମୁଁ ଆମ କ୍ଲାସ୍ରେ ଆମେ ଷାଠିଏ ଜଣ ଥିଲୁ ଷାଠିଏ ଜଣଙ୍କ ମଧ୍ୟରେ ମୁଁ ଫାଷ୍ଟ ହୋଇଥିଲି ତ ମୋତେ ବହୁତ ଖୁସି ଲାଗିଲା ଫାଷ୍ଟ କ୍ଲାସ୍ ହେଲା ପରେ ମୁଁ ତା'ପରେ ପ୍ଲସ୍ ଟୁ ପଢ଼ିଲି ପ୍ଲସ୍ ଟୁରେ ମଧ୍ୟ ମୁଁ ବହୁତ ପରିଶ୍ରମ କଲି ଯେତେବେଳେ ମୋର ବହିପତ୍ର ନଥିଲା ତ ମୁଁ ଏମିତି ହିଁ କଲେଜରେ ଯାହାବି କିଛି ପଢ଼ା ହୁଏ ମୁଁ ସେତିକି ହିଁ ପଢ଼ି ପଢ଼ି ମାନେ ପଢ଼ିଲି ବହୁତ କଠିନ ପରଶ୍ରମ କରିବାକୁ ପଡ଼ିଲା କଠିନ ପରିଶ୍ରମ କଲା ପରେ ଆମର ଏକଜାମ୍ ହେଲା ଏକଜାମ୍ରେ ହେଲେ ବି ମୁଁ ଟେନ୍ଥ କ୍ଲାସ୍ ଠୁ ତା'ଠୁ ଆଉ ଟିକେ ଅଧିକ ନମ୍ବର ଆଣିକି ପାସ୍ କଲି ମାନେ ମୁଁ ଟପ୍ପର ହୋଇଥିଲି ଆମ କ୍ଲାସ୍ରେ ତ ବହୁତ ଖୁସି ଲାଗିଲା ବହୁତ ଗର୍ବ ବି ଲାଗିଲା ଆଉ ଆମର ବାପା ମୋ ଘରେ ମୋ ବାପା ବି ବହୁତ ଗର୍ବ କଲେ ଯେ ମୋ ଝିଅ ଏତେ ମାନେ ବହୁତ କଠିନ ପରିଶ୍ରମ କରିଥିବାରୁ ଏତେ ଭଲ ମାର୍କ ଆଣିଛି କହିକି ତାଙ୍କେ ବି ବହୁତ ଖୁସି ହେଲେ ଆଉ ତାଙ୍କର ଆଶା ଅଛି କି ଯେ ମୁଁ ଆଗକୁ କିଛି ବଡ଼ କାମଟିଏ କରିବି ତ ମୁଁ ସେ ସେଥିପାଇଁ ମଧ୍ୟ ମୋର ଜାରି ଚାଲିଛି କାମ ଆଉ ସେଥିପାଇଁ ମୁଁ ଗର୍ବ ଅନୁଭବ କରୁଛି